ମୋ ନାଁ ଦିପାଲି ଗଡ଼ିଆ ମୋ ବାପାଙ୍କ ନାଁ ପ୍ରକାଶ ଗଡ଼ିଆ ମୋ ମାଙ୍କ ନାଁ ରେହେତା ଗଡ଼ିଆ ମୋ ବାବା ଜଣେ ଭଲ କୃଷକ ଏବଂ ମୋ ମା ଜଣେ ଭଲ ହାଉସ୍ ମେକର୍ ତ ମୁଁ ପ୍ଲସ ଟୁ କମ୍ପ୍ଲିଟ୍ କରିଛି ଜୀବନ ବିକାଶ ହାୟର୍ ସେକେଣ୍ଡାରୀ ସ୍କୁଲରେ ଆଉ ମୁଁ ଦୁଇହଜାର ଏକୋଇଶରେ ପାସ୍ ଆଉଟ୍ ହୋଇଛି ମୋର ହବି ହେଉଛି ଆକଟିଂ ମୋର ଷ୍ଟ୍ରେଥ୍ ହେଉଛି ବହୁତ ପରିଶ୍ରମ କାମ କରିଥାଏ ଆଉ ମୋର ଦୁର୍ବଳତା ହେଉଛି କି ମୁଁ ଅନ୍ୟ ମଣିଷମାନଙ୍କୁ ଅନ୍ଧଭଳିଆ ବିଶ୍ଵାସ କରେ ଆଉ ମୋର ଏମ୍ ହେଉଛି କି ମୁଁ ଆଗକୁ ଯାଇ ଗୋଟିଏ ହେଲଥ୍ କେୟାର ଗୋଟିଏ ଜବ୍ କରିବି